ପାଞ୍ଚ ଦୁଇ ଦୁଇହଜାର ଆଠ ସାତ ଦୁଇ ଦୁଇ ହଜାର ଛଅ ଆଠ ଦୁଇ ଦୁଇ ହଜାର ନଅ ଏକ ସାତ ଦୁଇ ହଜାର ଦଶ ଏକ ଆଠ ଦୁଇ ହଜାର କୋଡ଼ିଏ